ଆମ ବଗିଚାରେ ଗଛ ଲଗା ଲଗାଉଛି ଯେମିତି ଫୁଲ ଗଛ ବା ବିଭିନ୍ନପ୍ରକାରର ଗଛ ଗଛଟା ଯେତେବେଳେ ଏକ ଫୁଟ୍ରୁ ଦେଢ଼ ଫୁଟ୍ ହୋଇଥାଏ ସେତେବେଳେ ପୋକ ମଶା ଛୋଟ ଛୋଟ ମାଛି ଉଈ ଏସବୁ ବହୁତ ପରିମାଣରେ ଆକ୍ରମଣ କରିଥାଏ କିନ୍ତୁ ସେଇ ସେଇଟା ଦେଖିଲା ବେଳେ ଆମେ ତାକୁ ବିଷରେ ମାରିଦେଇଥାଉ କି ତଳରେ ପାଣି ମଧ୍ୟ ଟିକିଏ କମାଇ ଦେଇ ବିଷଟା ମାଟି ତଳେ ପୋତି ଦେଉ ଗୋଟେ ତିନି ଚାରି ଇଞ୍ଚ ଛାଡ଼ି ଛାଡ଼ି ଏମିତି ଆମେ ବଗିଚା ରକ୍ଷା କରିଥାଉ